ଆମ ପାଖରେ ଏଥର ଗୋଟେ ଦୋଳ ପୂର୍ଣ୍ଣିମା ଯାହାକୁ ମୁଁ ଯାଇଥିଲି ଯାହାକି ନଅଟି ଦୋଳରେ ନଅଟି ଦୋଳ ମିଶିଲେ ଗୋଟେ ଦୋଳ ପୂର୍ଣ୍ଣିମା ହୋଇଥାଏ ଏବଂ ସେଇଠି ବହୁତ ପ୍ରକାର ଦୋକାନ ବଜାର ମଧ୍ୟ ପଢ଼ିଥାଏ ସେଇଠି ବହୁତ ପ୍ରକାର ଦୋକାନ ବଜାର ପଡ଼ିଥାଏ ଏବଂ ସେଥିରେ ଆମକୁ ଘରୁ ମାତ୍ର ଦୁଇଶହ ତିନିଶହ ଟଙ୍କା ମିଳିଥାଏ ଖର୍ଚ୍ଚ କରିବାକୁ ସେଇଠି ଆମେ ବିଭିନ୍ନପ୍ରକାର ଖାଦ୍ୟ ଖାଇଥାଉ ଯେଉଁଥିରେ ପଇସା ଖର୍ଚ୍ଚ ହୋଇଥାଏ ବିରିୟାନୀଠାରୁ ଆରମ୍ଭ କରି ଚାଓମିନ୍ ସିଙ୍ଗଡ଼ା କି ଗୁପ୍ଚୁପ୍ ଏଇ ଖାଦ୍ୟ ଖାଇ ଆମର ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ ଦୁଇଶହରୁ ଶହେ ଦେଢ଼ ଭଳିଆ ଖର୍ଚ୍ଚ ହୋଇଥାଏ ବା ତିନିଶହ କି ଦୁଇଶହ ଖର୍ଚ୍ଚ ହୋଇଥାଏ ଆମ ଘରଠାରୁ ତା ଦୂରତା ବେଶୀ ନାହିଁ ଗୋଟେ କିଲୋମିଟର୍ ହେବ ଏବଂ ଆମେ ଆରାମସେ ଏକା ଯାଇ ଏକା ମଧ୍ୟ ଆସିପାରିବୁ